ମୋର ପ୍ରିୟ ଗୀତ ହେଉଛି ଆଇନା ଏଥିରେ ଶ୍ରଦ୍ଧା ଅତି ସୁନ୍ଦର ଭାବରେ ଅଭିନୟ କରିଛନ୍ତି ଗୀତର ଯଥାର୍ଥତା ତାଙ୍କ ଅଭିନୟରୁ ହିଁ ଜଣାପଡ଼ିଯାଉଛି ଏଇ ଗୀତ ଏତେ ମଧୁର ଯେ ମୁଁ ସବୁବେଳେ ଶୁଣିବା ପାଇଁ ପସନ୍ଦ କରେ ଏ ଗୀତକୁ ମୁଁ ପ୍ରାୟ ସବୁ ଗୀତ ସ୍ପଟିଫାଏରୁ ଶୁଣେ ଆଉ ୟୁଟ୍ୟୁବରୁ ଦେଖେ ଗାନା ଯେମିତିକି ଉଇଙ୍କ ମ୍ୟୁଜିକ୍ ଜିଓସାବନ୍ ଏମିତି ବହୁତ ସାରା ଆପ୍ ଆପ୍ ଅଛି ଯେଉଁଥିରୁ କି ଗୀତ ଶୁଣିହୁଏ ମୁଁ ପ୍ରାୟତଃ ସବୁ ଗୀତ ସ୍ପଟିଫାଏରୁ ଶୁଣେ ବା ୟୁଟ୍ୟୁବରୁ ଶୁଣେ ଯେହେତୁ ମୋତେ ଗୀତ ଶୁଣିବା ପାଇଁ ପସନ୍ଦ ଏବଂ ମୁଁ ଶୋଇବା ପୂର୍ବରୁ ସବୁବେଳେ ଗୀତ ଶୁଣେ ଗୀତ ଏମିତି ଗୋଟେ ଗୀତ ହଉଛି ଆମ ମନକୁ ସବୁବେଳେ ଶାନ୍ତ ରଖିଥାଏ ଆମର କୌଣସି ବି ମୋ ମନ ଭିତରେ ଯେନ୍ତା ଚାଲିଥାଉ ଭାବନା ଚାଲିଥାଉ ଆମେ ଚିନ୍ତାରେ ଥିଲେ ବି ଗୀତ ଶୁଣିଦେଲେ ଆମ ମନକୁ ଟିକେ ଶାନ୍ତି ଆରାମ ମିଳେ କିମ୍ବା କିଛି ବି ଆମେ ଅତି ଖୁସିରେ ଅଛନ୍ତି ଏନ୍ଜୟ କଲାବେଳେ ବି ଆମେ ଗୀତ ଶୁଣନ୍ତି ନାଚନ୍ତି ଗୀତ ଗୀତର ମହତ୍ତ୍ୱ ଆମ ଜୀବନରେ ଅଧିକା ଏତେ ଯେ ଗୀତର ମହତ୍ତ୍ୱ ଆମ ଜୀବନରେ ଏତେ ଯେ ଆମେ ତାକୁ ଯେତେ ବି ଯେତେ ବି ତା ବିଷୟରେ କହିଲେ ସେଇଟା କମ୍ ପଡ଼ିବ ତେଣୁ କରି ଗୀତ ଗୀତ ଶୁଣିବା ପାଇଁ ପ୍ରାୟ ସବୁ ଛୋଟରୁ ବଡ଼ ପର୍ଯ୍ୟନ୍ତ ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ଗୀତ ଶୁଣିବା ପାଇଁ ପସନ୍ଦ କରନ୍ତି ଆଉ ମୋର ନିହାତି ବହୁତ ସାରା ପସନ୍ଦ ମାନେ ପସନ୍ଦର ଗୀତ ଅଛି ଯେମତିକି ଆଇନା ସିନ୍ଦୂର ଏହିପରି ଅନେକ ଗୀତ ଅଛି ଯାହା ମୋ ମନକୁ ବହୁତ ଛୁଇଁଛି ମାନେ ଅତିରୁ ଅତିକମ୍ରେ ମୁଁ ଶୋଇବା ଆଗରୁ ଅତିକମ୍ରେ ମୁଁ ଶୁଣେ ପାଞ୍ଚଟା ଛଅଟା ଗୀତ ମୁଁ ଶୁଣିଲା ପରେ ହିଁ ମୋତେ ନିଦ ଆସିଯାଏ ଏଇଟା ମୋର ଗୋଟେ ଦୈନନ୍ଦିନର ଅଭ୍ୟାସ ହେଇଗଲାଣି କି ମୁଁ କି ଗୀତ ନ ଶୁଣିଲେ ଆଉ ଶୋଇପାରୁନି ଏମିତି ନୁହେଁ କିନ୍ତୁ ମୋତେ ଗୀତ ଶୁଣିବା ପାଇଁ ଭଲଲାଗେ ମୋ ମନ ଦୁଃଖ ଥିଲେ ବି ମୁଁ ଗୀତ ଶୁଣେ ମନ ଖୁସି ଥିଲେ ବି ଗୀତ ଶୁଣେ ମୁଁ ଚିନ୍ତାରେ ଥିଲି କାନ୍ଦୁଥିଲି କିଛିବି କରୁଥିଲି ମୋତେ ଗୀତ ଶୁଣିକି ଏକୁଟିଆ ଆମକୁ ଯେତେବେଳେ ଏକୁଟିଆ ଫିଲ୍ ହୁଏ ହୁଏ ସେତେବେଳେ ବି ଆମେ ଗୀତ ଶୁଣିଦେଲେ ଆମ ମନ ଭଲଲାଗେ ଗୀତ ସବୁବେଳେ ମନର ଭାବନାକୁ ଏକ୍ସପ୍ରେସ୍ କରିଥାଏ